ହ୍ୟାଲୋ ପାତ୍ର ଟ୍ରାଭେଲ୍ସ୍ରୁ କହୁଛନ୍ତି ତ ତୁମେ ଆପଣ ମୋ ସହିତ କଥା କରେଇଥିଲ ଯେ ମୁଁ ପୁରୀକୁ ଭଡ଼ା ଯେ ପାଞ୍ଚ ହଜାର ଟଙ୍କା ନେବି ତ ଆପଣଙ୍କ ଡ୍ରାଇଭର୍ ମୋତେ ସାତ ହଜାର ଟଙ୍କା କହୁଛନ୍ତି ମୁଁ ଦୁଇ ହଜାର ଟଙ୍କା ଏକ୍ସଟ୍ରା କ'ଣ ପାଇଁ ଦେବି ଆଉ ସେ ମୋତେ ମାନୁ ନାହାନ୍ତି କହୁଛନ୍ତି ନା ଦେଇତେ ପଡ଼ିବ ମୁଁ କାହିଁକି ଦେବି ଆପଣଙ୍କ ସହିତ ମୁଁ କଥା କଲି ଗୋଟେ ସେ ମାଗୁଛନ୍ତି ଗୋଟେ ତ ଆପଣ ଆପଣଙ୍କର ଡ୍ରାଇଭର୍କୁ ବୁଝାନ୍ତୁ ଆପଣ ତା' ସହିତ କଥା ହୁଅନ୍ତୁ ତ ସେ ମୋତେ ମାଗୁଛି ମୁଁ କ'ଣ କରିବି ତୁମେ ତୁମ ଡ୍ରାଇଭର୍କୁ ବୁଝାଅ